ଆଗେ ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ପ୍ରକାର ଅର୍ଥନୀତି ଓ ଭିତ୍ତିଭୂମି ଥିଲା ଏବେ ତାର ବହୁ ପରିବର୍ତ୍ତନ ଘଟିଛି ଆଗକାଳରେ ଲୋକଙ୍କର ଅର୍ଥନୀତିକ ସମସ୍ୟା ବହୁତ ଲାଗି ରହୁଥିଲା ସାଧାରଣ ରୋଗ ହେଲେ ଲୋକମାନେ ଚିକିତ୍ସା ପାଇଁକା ବି କୁଆଡ଼େ ଯାଇପାରୁ ନଥିଲେ ଅର୍ଥ ଅଭାବରୁ ଲୋକମାନେ ମୃତ୍ୟୁ ମୁଖରେ ପଡ଼ିବାରେ ବହୁତ ମଝିରେ ରହିଥିଲା ଏବେ କିନ୍ତୁ ଅର୍ଥନୀତି ବହୁତ ପରିମାଣରେ ବଦଳି ଯାଇଛି ଭିର୍ତ୍ତିଭୁମି ଦୃଷ୍ଟିରୁ ବର୍ଷ ବହୁ ଦୀର୍ଘ ବର୍ଷ ଧରିକି ଆମ ଜିଲ୍ଲା ବହୁତ ଉନ୍ନତି ରାସ୍ତାରେ ଅଛି ପରିବର୍ତ୍ତନର କାରଣ ଗୁଡ଼ିକ କ'ଣ ହେଉଛି ଲୋକଙ୍କ ପାଖରେ ସବୁ କୌଶଳ ପହଞ୍ଚିଲାଣି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ହେଉ କି ସରକାରଙ୍କର ଯେଉଁ ଭିତ୍ତି ଭୁମି ସରକାର ଗଠନ କରିଛନ୍ତି ତା'ପାଇଁକା ବି ହେଉ ଲୋକମାନେ ବହୁତ ପରିମାଣରେ ସୁଯୋଗ ପାଇଲେଣି ଆଉ ଅର୍ଥନୀତି ସୁଧାରିବାରେ ମାନେ ସକ୍ଷମ ହୋଇସାରିଲେଣି ବହୁତ ଗୁଡ଼ିଏ ଯେତେ କଳକାରଖାନା ବସିବାର ବ୍ୟବସ୍ଥା ହେଲାଣି ଲୋକମାନେ କଳାକାରଖାନାରେ ବି କାମ କରୁଛନ୍ତି ଆଗକାଳରେ ଯେମିତି କୃଷି ଉପରେ ନିର୍ଭର କରୁଥିଲେ କେବଳ କୃଷି ହିଁ ତାଙ୍କର ଜୀବନ ଜୀବିକା ଥିଲା ସେ ବି ଭଲ କୃଷି ନଥିଲା ସେମାନେ ଜାଣୁନଥିଲେ ଉନ୍ନତ ମାନର ଯନ୍ତ୍ରପାତି କେମିତି ବ୍ୟବହାର କରିବା ତେଣୁ ଏବେ ସେସବୁ ବିଷୟରେ ଲୋକମାନଙ୍କର ଜ୍ଞାନ ବହୁତ ପରିବର୍ତ୍ତନ ହେଉଛି ସମସ୍ତେ ଜାଣିଲେନି ତେଣୁ ଅର୍ଥନୀତିକ ବିକାଶ ତ କୌଣସି ପ୍ରକାର ନିଶ୍ଚୟ ବଢ଼ିଛି ବାକି ରହିଲା ଭିତ୍ତିଭୂମି କଥା କଳାକାରଖାନା ଆଗକାଳରେ ଏତେ ନଥିଲା ଖୋର୍ଦ୍ଧା ଜିଲ୍ଲାର ପରିପାର୍ଶ୍ୱରେ ଏବେ ବହୁତ ଗୁଡ଼ିଏ ଜାଗା ପଡ଼ିଆ ପଡ଼ିଥିଲା ସରକାର ତାକୁ ସବୁ ଉନ୍ନତ କଳାକାରଖାନା ବସେଇ ଲୋକଙ୍କୁ ସେଇଠି ରୋଜଗାରକ୍ଷମ କରିପାରିଲେଣି ଇସ୍ପାତ ମୁଖ୍ୟ ଶିଳ୍ପ ଯେମିତି ଇସ୍ପାତକୁ ବି କିଛି ପରିମାଣରେ ଆମ ଜିଲ୍ଲାରେ କଳାକାରଖାନା ବି ବସିଛି ଇସ୍ପାତ ତିଆରି ପାଇଁ ଲୋକମାନେ ସେଇଠି ନିୟୋଜିତ ହୋଇଛନ୍ତି